ହଁ ମ୍ୟାମ୍ ନମ ଆମର ଗୋଟେ ଷ୍ଟଲ୍ ଭଡ଼ା ନେବାର ଥିଲା ସେଥିପାଇଁ ମୁଁ କିଛି ଇନଫର୍ମମେସନ୍ ଚାହୁଁଛି ଆପଣଙ୍କ ଠୁ ଆପଣଙ୍କ ପାଖରେ ଷ୍ଟଲ୍ ଅଛି ମୋତେ ଗୋଟେ ବଡ଼ ଷ୍ଟଲ୍ ଦରକାର ଥିଲା ମୋର ଗୋଟେ ବହୁତ ବଡ଼ ଦୋକାନ ଦେବାର ଅଛି ଏବଂ ସେଇଟା ନୂଆ ହେଇଥିବା ଦରକାର ସେଥିରେ ରାକ୍ର ବନ୍ଦୋବସ୍ତ ହେଇଥିବା ଦରକାର

ହଉ ମ୍ୟାମ୍ ଠିକ୍ ଅଛି ଇଲେକ୍ଟ୍ରିସିଟିର ସୁବିଧା ଅଛି ନା ନାହିଁ ଷ୍ଟଲ୍ କେଉଁ ଯାଗାରେ ଅଛି ମ୍ୟାମ୍ ଷ୍ଟଲ୍ କେଉଁ ଯାଗାରେ ଅଛି ମାନେ ସହରରୁ ନା ଗାଁ ଭିତ ବାହାରେ ଆମର ଅଛି ହଁ ଆମର ବିଜନେସ୍ ଠିକ୍ ଚାଲିବ ନା ଆଉ କେତେ କ'ଣ ଷ୍ଟଲ୍ ଭଡ଼ା ନେବ ମାସକୁ ପାଞ୍ଚ ହଜାର ଆଉ କମ୍ କରି ହେବନି ମ୍ୟାମ୍ ମୁଁ ପ୍ରଥମ ଥର ପାଇଁ ଆପଣଙ୍କ ଷ୍ଟଲ୍ ଭଡ଼ା ନେବାକୁ ଯାଉଛି ପ୍ରଥମେ କଲ୍ କରନ୍ତୁ ଏ କମ୍ରେ କରନ୍ତୁ ଆଉ ଆଗକୁ ବିଜନେସ୍ ଭଲ ହେଲେ ମୁଁ ଅଧିକ ଟିକେ ଦେବି ହଉ ଠିକ୍ ଅଛି ମ୍ୟାମ୍ ମୁଁ ତା'ହେଲେ ଆପଣଙ୍କ ଷ୍ଟଲ୍ ଟିକେ ଦେଖିବାକୁ ଚାଁହୁଛି ଆପଣଙ୍କର ଲୋକେସନ୍ ମୋତେ ପଠାଇ ଦିଅନ୍ତୁ ମୁଁ ଯାଇକି ଦେଖିବି ଆପଣ କେତେବେଳେ ଫ୍ରି ରହୁଛନ୍ତି ମୁଁ କେତେବେଳେ ଆପଣଙ୍କୁ ଦେଖା କରି ପାରିବି ହଉ ଠିକ୍ ଅଛି ମ୍ୟାମ୍ ମୁଁ ଜଷ୍ଟ୍ ଏବେ ଯାଇକି ଷ୍ଟଲ୍କୁ ଦେଖିବି ଠିକ୍ ଭାବରେ ହଁ ଠିକ୍ ଅଛି ମ୍ୟାମ୍ ମ୍ୟାମ୍ ଷ୍ଟଲ୍ର ଛାତ ପଡ଼ିଛି ନା ଆଜବେଷ୍ଟର ଅଛି ଠିକ୍ ଅଛି ମ୍ୟାମ୍ ହଁ ପାଖରେ କ'ଣ ଅନ୍ୟ କୌଣସି ଷ୍ଟଲ୍ ଅଛି ନା ସେଇଟା ଏକା ଅଛି ହଁ ମ୍ୟାମ୍ ଠିକ୍ ଅଛି ମ୍ୟାମ୍ ମୁଁ ରଖୁଛି ଆପଣଙ୍କୁ କାଲି ଦେଖା କରୁଛି